ବିଦ୍ୟାଳୟରେ ମୋର ପ୍ରିୟ ବିଷୟ ଥିଲା ସାହିତ୍ୟ ମୋତେ ଛୋଟବେଳେ ସାହିତ୍ୟ ପଢ଼ିବା ପାଇଁ ବହୁତ ଭଲ ଲାଗେ ମୁଁ ସାହିତ୍ୟରେ ଥିବା କବିତା ଏବଂ ଗଦ୍ୟ ଆଦି ପଢ଼ିଥାଏ ତାକୁ ପଢ଼ି ମୋ ମନ ଖୁସି ହୋଇଥାଏ ସେହିଠାରୁ ହିଁ ମୁଁ ପୁରାଣ ଆଡ଼କୁ ଅଗ୍ରସର ହେଲି ଏବଂ ପୁରାଣ ବିଷୟରେ ଜାଣିବାକୁ ଚେଷ୍ଟା କଲି ଯାହା ମୋତେ ବହୁତ ଖୁସି ଲାଗୁଛି ଏବଂ ମୁଁ ପୁରାଣ ବିଷୟରେ ବହୁତ କିଛି ଜାଣିଯାଇଛି ଛୋଟବେଳେ ମୁଁ ଛୋଟ ତୁମ ପରି ଛୋଟ ପିଲାଟିଏ ଏବଂ ଏହିଭଳି ବହୁତ ଗୁଡ଼ାଏ କବିତା ମୋର ପ୍ରିୟ ଥିଲା ଟୁନା ଟୁନି ଭାଇ ଭଉଣୀ ଆଦି ମୋର ପ୍ରିୟ କବିତା ଅଟେ